ମୁଁ ଯେତେବେଳେ ସ୍କୁଲ୍ରେ ପଢ଼ୁଥିଲି ସେତେବେଳେ ମୋ ସ୍କୁଲ୍ରେ ମୋତେ ଗୋଟେ ପ୍ରୋଜେକ୍ଟ କରିବାକୁ ଦେଇଥିଲେ ଏବଂ ପ୍ରୋଜେକ୍ଟ ଯେତେବେଳେ କହିଲେ ପରିବେଶ ପ୍ରଦୂଷଣ କେମିତି ରୋକିବା ସେଇ ଉପରେ ଗୋଟେ ପ୍ରୋଜେକ୍ଟ ତିଆରି କରିଆଣ ସେଥିପାଇଁ ମୋତେ ବହୁତ କଷ୍ଟ କରିବାକୁ ପଡ଼ିଥିଲା ବହୁତ ଅସୁବିଧା ହେଇଥିଲା ଆଉ ସେଇ ସମୟରେ ମୋ ପାଖରେ ବି ଅଧିକାଂଶ ଘରେ ଟଙ୍କା ପଇସା ନଥିଲା ତେଣୁ ମୁଁ ପରିବେଶ ପ୍ରଦୂଷଣକୁ ତିଆରି କରିବା ପାଇଁ ମୁଁ ନିଜେ ନିଜେ ମୋ ଘରେ ଯେଉଁ ଜିନିଷ ସବୁଥିଲା ଘରୁ ବିଭିନ୍ନ ପ୍ରକାର ବୋର୍ଡ଼ ସାହାଯ୍ୟରେ କଲର୍ କରି ପରିବେଶ ପ୍ରଦୂଷଣ ଉପରେ ଗୋଟେ ଚିତ୍ର ଆଙ୍କି ଏବଂ ବିଭିନ୍ନ ଜେଗାରେ ଯେମିତି କି ଘାସ ଫାସ ଲଗାଇ ଗୋଟେ ପ୍ରୋଜେକ୍ଟ କରିକିନି ଘରୁ ନିଜେ ତିଆରି କରିକି ନେଇକି ଦେଇଥିଲି ଧୂଆଁ କେମିତି ବାହାରକୁ ଯିବ ଏବଂ ଅଳିଆ ଅଳିଆ ଆବର୍ଜନା କେମିତି ବାହାରେ ଫିଙ୍ଗା ଯିବ ସେଇ ପ୍ରକାର ଚିତ୍ର ଆଙ୍କିକିନି ଗୋଟିଏ ଛୋଟିଆ ପ୍ରୋଜେକ୍ଟଟେ କରିକିଣି ଅଫିସ୍ ସ୍କୁଲ୍ରେ ଦେଇଥିଲି ଏବଂ ତା'ଦ୍ଵାରା ମୁଁ ପୁରସ୍କୃତ ହେଇଥିଲି ଏବଂ ମୁଁ ଏହାକୁ ଚ୍ୟାଲେଞ୍ଜର ସହିତ କରିଥିଲି